ମୁଁ ଭାବୁଛି ପୁରୁଣା ପିଢ଼ି ବର୍ତ୍ତମାନର ପିଢ଼ୀଙ୍କ ତୁଳନାରେ ଅଧିକ ଧାର୍ମିକ ଥିଲେ କାରଣ ଆଗକାଳରେ ଯେଉଁ ସବୁ ଧର୍ମ କାର୍ଯ୍ୟ କରାଯାଉଥିଲା ଆଜିକାର ଆଧୁନିକ ପିଲାମାନେ ଆଉ ସେସବୁ ଧର୍ମ କାର୍ଯ୍ୟ କରୁନାହାନ୍ତି ସମସ୍ତେ ଅହଂକାରୀ ଓ ସ୍ୱାର୍ଥପର ହୋଇଗଲେଣି